ହ୍ୟାଲୋ ହ୍ୟାଲୋ ହଁ ଇଏ ରାଓ ମେଲର ଆଛା ଆଉ ଇଏ କ'ଣ ଆପଣ ହଁ ହଁ କ'ଣ କ'ଣ କିଣିଲେ ହଁ ହଁ ମୁଁ ହେଲେ ଆସିଛି ଦେଖିଲି ଆପଣଙ୍କୁ ଦୂରରୁ ସେ ଯୋଗୁ ପଚାରୁଛି ବା ହଁ କ କ'ଣ କ'ଣ କିଣିଲେ କୁହନ୍ତୁ ଆଜ୍ଞା ଆଉ ମୁଁ ଆଚାର ସବୁ କିଣିଛି ଆଉ ହଁ ଟିକେ କଂସେସନ ରେଟ୍ ଯେମିତି ସୁବିଧା ହେଲା ଆମୁକୁ ଏଠିକି ଆସିକିରି ଆଉ ଆହୁରି କ'ଣ କ'ଣ କିଣିବାରେ ବାକି ଅଛି ସବୁ କିଣିବି ଆପଣ ହେଲେ କିଣିବେ ପରା ଆହୁରି କ'ଣ ହଁ ହଁ ଦେଖା ହେଇଗଲା ଭଲ ହେଲା ବହୁତ ଦିନ ହେଲା ଆପଣଙ୍କୁ ଦେଖିନଥିଲି ହଁ ହଁ ଆଉ ଆପଣଙ୍କର ବେପାର କେମିତି ଚାଲିଛି ଏବେ ଆଜ୍ଞା ହଁ ମୁଁ ଏବେ ଆଉ କିଛି କିଣିକିରି ପଳଉଛି ଆଉ ରହିଲି